ଆମ ଓଡ଼ିଶାରେ ଦୁର୍ଗା ପୂଜା ବୃହତ୍ତମ ପୂଜା ଆମେ ଏହି ପୂଜାରେ ବହୁତ ମଜା କରିଥାଉ ଏବଂ ଆମର ଏଇ ଦୁର୍ଗା ପୂଜାରେ ସବୁ ଖେଳଗୁଡ଼ିକର ପ୍ରତିଯୋଗିତା ହୋଇଥାଏ ତାହା ହେଉଛି କ୍ରିକେଟ ଫୁଟବଲ୍ ଭଲିବଲ୍ ଇତ୍ୟାଦି ଖେଳଗୁଡ଼ିକ ହେଇଥାଏ ଏବଂ ଆମେ ଏହି ଦୁର୍ଗା ପୂଜାରେ ବହୁତ ମଜା କରିଥାଉ